ବର୍ତ୍ତମାନ ଯୁଗରେ ଗ୍ରାମାଞ୍ଚଳରେ ହେଉ କିମ୍ବା ସହରାଞ୍ଚଳରେ ହେଉ କେହି ଆୟୁର୍ବେଦିକକୁ ବିଶ୍ୱାସ କରୁନାହାନ୍ତି ତଥାପି କିଛି ଲୋକ ଆମ ଗାଁରେ ଅଛନ୍ତି ଯଦି କାହାର କିଛି ଗଳାଥିରେ ଯନ୍ତ୍ରଣା ଅନୁଭବ ଦେଖାଦେଲେ ସେମାନେ ତୁଳସୀ ରସକୁ ମହୁରେ ମିଶାଇ ପିଅନ୍ତି ଏବଂ ଅଦାକୁ ଚାଆରେ ମିଶାଇ ସେବନ କରିବା ଦ୍ୱାରା ତାଙ୍କର କିଛି ପରିବର୍ତ୍ତନ ହୋଇଥାଏ